ହ୍ୟାଲୋ ହଁ କ'ଣ କରୁଛ ଓହୋ କେଉଁ ଦୋକାନକୁ ଯାଇଛ ଯେ ସିଏ ଏତେ ରେଟ୍ ବଢ଼ଉଛନ୍ତି ଯାଇଥିଲି କାଲି ଦୋକାନକୁ ଯେଆଳୁ କିଲୋ ଗୁରା ନବେ ଟଙ୍କା କହିଲା ଫେରି ଆସିଲି ପରା ହୁଁ ଦୋକାନ ବହୁତ ଲାଭ ହେଉଛି ତାଙ୍କୁ ପଇସା ଗୁରା ଖାଲି ରେଟ୍ ବଢ଼େଇ ବଢ଼େଇ ନେଉଛି ଜିନଷ ଦେଉଛି ରେଟ୍ ବଢ଼େଇ ବଢ଼େଇ ଆମେ କିଣିବୁ ହଁ ପରା ଦୋକାନ ଵାଲାଙ୍କର ବହୁତ ଲାଭ ହେଉଛି ଆଉ ସେମାନଙ୍କର ମାଲେମାଲ ଖଟିକିନି ଖାଉଛେ ନା ଘର ସଂସାର ଚଳେଇବୁ ନା ପନିପରିବାରେ ପଇସା ଯିବ ହଁ ପରା ନ କିଣିଲେ ପୁଣି ନ ହେଲେ କେମତି ହବ ନିହାତି ତ କିଣିକି ନା ଖାଇବାକୁ ପଡ଼ୁଛି ଆଉ ଆମର ତ ବଡ଼ ଫ୍ୟାମିଲି ଜାଣିଥିବ ତେଣୁ ଏତେ ରେଟ୍ ଦେଇକିନା ଯେଉଁ ଆଣୁଛୁ କେତେ ପଇସା ଖର୍ଚ୍ଚ ହେଉଛି କୁହନି କୁହନି ଦୋକାନ ବାଲା ଖାଲି କହୁଛି କିଣା ରେଟ୍ରେ ସବୁ କିଣା ରେଟ୍ରେ ଦେଲେ କେମତି ହବ ଟିକିଏ ଟିକିଏ ସିନା ହୁଁ ହୁଁ ହୁଁ ଖାଲି ଯା ଖାଲି ଯା କିଛି କିଣା ରେଟ୍ ନାହିଁ ସବୁ ଲାଭ ଥାଇକିରି ବିକ୍ରି କରୁଛନ୍ତି ସେମାନେ ହଉ ତାହେଲେ କିଣାକିଣି କର ଆଉ